ଓକିଲ ବା ପୋଲିସ୍ ପଞ୍ଚାୟତ ଆଉ ତହସିଲ ଅଫିସ୍ରେ ଲୋକଙ୍କ ଭଳି ଆଇନ ଅଧିକାରୀଙ୍କ ଯୋଗୁଁ ଆମେ ଦୈନନ୍ଦିନ ଜୀବନରେ ଅସୁବିଧାର ସମ୍ମୁଖୀନ ହଉଛୁ ଲୋକମାନେ ଯେତେବେଳେ ତାଙ୍କର ଆଇନ କାମ ବା କାଗଜ ପତ୍ର କରିବା ସମୟରେ କେତେକ କର୍ମଚାରୀ ଅଛନ୍ତି ନିଜର ମନପ୍ରାଣ ଦେଇକରି ସତରେ କାମ କରୁଛନ୍ତି ଆଉ କେତେକ କର୍ମଚାରୀ ଅଛନ୍ତି ଲାଞ୍ଚ ନେଇ ପଇସା ଲୋଭରେ ଲୋକମାନଙ୍କ କାମ କରୁଛନ୍ତି ପଇସା ଦେଲେ କାମ ହବ ତ ନହେଲେ ନାହିଁ ଏମିତି ପୁରା ନାହିଁ କରି ଦଉଛନ୍ତି ମୁଁ ନିଜେ ପରା ଦୁର୍ନୀତିରେ ସମ୍ମୁଖୀନ ହୋଇଥିଲି ମୁଁ ଯେତେବେଳେ କଲେଜରେ ନାମ ଲେଖାଇବା ସମୟରେ ମୋତେ ନିଜର ଜାତି ପ୍ରମାଣପତ୍ର ଦରକାର ଥିଲା ମୁଁ ସେଇ ସମୟରେ ତହସିଲ ଅଫିସରେ ଦରଖାସ୍ତ ଦେଇଥିଲି କିନ୍ତୁ ସେମାନେ ମୋତେ କହିଲେ ଯେ ଯଦି ତିନି ହଜାର ଟଙ୍କା ଦବ ତାହେଲେ ତୁମର ସଙ୍ଗେସଙ୍ଗେ ବାହାରି ଯିବ ନାଇଁ ତ ତୁମର ଗୋଟେ ମାସ ପରେ ଦିଆଯିବ ବୋଲି ଏମିତି କହିଥିଲେ ମୁଁ ବାଧ୍ୟ ହୋଇ ତିନି ହଜାର ଟଙ୍କା ତାଙ୍କ ହାତରେ ଦେଇଥିଲି